ଶିବୁ ମୁଁ ଯୋଉ କାଲି ଡ୍ରେସ୍ଟା ଆଣି ନ ଥିଲି କି ସେଟା ବହୁତ ଭଲ ସାର୍ଟଟା ହଁ ତା'ର ରଙ୍ଗ ଜମା ଯାଉନି ହଁ ସେଟା ଭଲ ସାର୍ଟଟା କଟନ୍ ସାର୍ଟଟା ଭଲ ଦାମ୍ରେ ମିଳିଲା କମ୍ ଦାମ୍ରେ ମିଳିଛି ତ ସେଥିପାଇଁ ଭଲ ଲାଗୁଛି ଭଲ ଲାଗୁଛି କମ୍ଫର୍ଟ ଲାଗୁଛି ପିନ୍ଧିବା ପାଇଁ ହଁ ତୁ ବି ନେକ୍ସଟ୍ ଟାଇମ୍ କିଣିଲେ ସେମିତି ଏକା ସାର୍ଟ କିଣିବୁ ହେଲା ହଉ ଠିକ୍ ଅଛି